ମ୍ୟାଡମ୍ ହଁ କୁହନ୍ତୁ ମ୍ୟାଡମ୍

ଏଇ ଯୋଉ ସବୁ ଫାଷ୍ଟଫୁଡ୍ ଜିନିଷ ମିଳୁଛି ଆଉ ଭେଜ୍ ନନଭେଜ୍ ଦୁଇଟାଯାକ ମିଳୁଛି ହଁ କେତେ ଜଣ ଆସୁଛନ୍ତି କି ନନ୍ଭେଜ୍ ଶହେ ପଚାଶ ଆଉ ଭେଜ୍ ଶହେ ଆମର ଆଜି ଯିଏ ସଫେଇ କରିବ ସିଏ ଆଜି ଆସିନି ତାଙ୍କ ଘରେ କ'ଣ ପ୍ରୋବ୍ଲେମ ଥିଲା ତ ସିଏ ଆସିନି ଛୁଟିରେ ଅଛି ଏବେ ଟିକେ ସେଥିପାଇଁ ସଫା ସୁୁତୁରା ହୋଇନି ଆଜି ଟିକେ ଆଉ ସନ୍ଧ୍ୟାବେଳେ ଆସିବ ସିଏ ଫୋନ୍ କରିଥିଲେ ସନ୍ଧ୍ୟାବେଳେ ଆସିକି ସେ ସଫା ସୁତୁରା କରିଦେବେ ଆମର ମ୍ୟାନେଜର ହଁ ଦେଖିବା ପାଇଁ ବି ତ ପାଖରେ ଅଛି ଯୋଉ ସେକେଣ୍ଡ ଚିଲିକା ଆଉ ମାଲ୍ୟଗିରି ଆଉ ଖୁଲୁଡ଼ି ଆହୁରି ଠାକୁର ସ୍ଥାନ ଅଛି ଜଗନ୍ନାଥ ଠାକୁର ଶିବ ଠାକୁର ବହୁତ ଜଉ ମନ୍ଦିର ଅଛି ବୁଲି ବୁଲି ଆପଣ କେତେ ଦିନ ରହିବେ କି ଦୁଇ ତିନି ଦିନ ତ ନିହାତି ଲାଗିବ ବୁଲିକି ଚାରିଆଡ଼େ ଦେଖିବା ପାଇଁ ବସ୍ର ସୁବିଧା ନାହିଁ ତ ଅଲଗା ମାନେ ସୁବିଧା